ମୁଁଇ ଯାଇ ଥିଲି ବାଙ୍ଗାଲୋର୍ କାମ କରିବା ଲାଗି ଗୋଟେ କମ୍ପାନୀକେ ଯାଇଥିଲି ସେ କମ୍ପାନୀନେ ଯେନ୍ତା କି ହଉ ଥିଲା ଆମର ମଟର ହଉ କି କିଛି ଇଲୋଟ୍ରୋନିକ୍ କାମ୍ ଯେ ଜାଗାରେ ହଉ ଥିଲା ସେଇଟା ଗୋଟେ ଥିଲା ପୁରା ବହୁତ ବଡ଼ କମ୍ପାନୀଟେ ପୁରା ଦୁଇ ହଜାର ସ୍କୋୟାର୍ ଫୁଟ୍ରେ ସେ ବିଲ୍ଡ଼ିଂଟା ଥିଲା ଆମର କମ୍ପାନୀ ସେ କମ୍ପାନୀରେ ଗୋଟେ ଦିନ୍ କାଁଣ ହେଲାନୁ ରାତି ବାର ବଜା ଆଡ଼େ କିଛି ଚୋର୍ ସେ ନେ କେ ସଭିଏଁ ଆସି ଥିଲେ ମୁଁ ତା'ପରେ କିଛି ଆବାଜ୍ ଶୁଣି କିନା କବାଟରୁ କିନା ମୁଁ ଆରାମ୍ ସେ ଟିକେ ଢୋକି କିନା ଦେଖିଲି ଯେ ଫାଞ୍ଚରୁ ସାତ୍ଟା ଚୋର୍ ହେବେ ସେ ଲୋକମାନେ ମୁହଁରେ କପଡ଼ା ଢାଙ୍କି କିନା ଚକୁ କିଛି ବାଡ଼ି ଫାଡ଼ି ଧରି କିନା ସେ ଲୋ କିଛି ଜିନିଷ୍ମାନଙ୍କେ ଚୁରବାର୍ନେ ଲାଗି ଥିଲେ ଝରକା କବାଟ ଭାଙ୍ଗି କିନା ସେ ପଇସା କିଛି ଥିଲା ସେ କମ୍ପାନୀ ଭିତରେ ଆଉ କିଛି ଇଲୋଟ୍ରୋନିକ୍ ସାମାନ୍ ଥିଲା ସେ ଜିନିଷ୍ କେ ସେ ଲୋକ୍ ଚୁରାବା ଲାଗି ଯାଇଥିଲେ ତା'ପରେ ସେ ଜିନିଷ୍ଟା ମୁଁଇ ଦେଖି କିନା ପହେଲା ତ ମୁଁଇ ଆମ ମ୍ୟାନେଜର୍କେ ଫୋନ୍ କରିଛି ଆମର ମ୍ୟାନେଜର୍ ଥିଲେ ଅଶୋକ କୁମାର ପାତ୍ର ତାକେ ଫୋନ୍ କଲିଁ ଆର୍ ତା'ପରେ ପୋଲିସ୍କେ ମୁଁଇ ଫୋନ୍ କରିଥିଲି ତା'ପରେ ପୋଲିସ୍ ଆସି ତିନା ସେଇ ଲୋକ୍କେ ଆଉ ମ୍ୟାନେଜର୍ ଆସି କିନା ସେଇ ଲୋକ୍କେ ଧରି କିନା ସେ ଚୋର୍ ସାତ୍ଟା ଯାକେ ନେଇ ଗଲେ